ହ୍ୟାଲୋ ହଁ ଗଣେଶ ଭାଇ ହଁ ତମ ଗାଡ଼ିଟା ଘରେ ଅଛି ହଁ ମୁଁ ଭଡ଼ା ନେଇଥାନ୍ତି ହଁ ବୁଲିବାକୁ ଯିବି ଫ୍ୟାମିଲି ସହିତ ମୁଁ ଫାଷ୍ଟ ଯିବି ଗୋଟ ଗୋଟିଏ ଦଶ ଜାଗାରେ ଯିବାର ଅଛି ଫାଷ୍ଟ ଯିବି ବାଲିମେଲା ପାର୍କ ତା'ପରେ ଚିତ୍ରକୋଣ୍ଡା ପାର୍କ ତା'ପରେ ଚିତ୍ରକୋଣ୍ଡା ଡ୍ୟାମ ସେପଟେ ସେପଟେ ଆଉ ଇଏ ଭଦ୍ରାଚାଲାମ୍ ଟିକେ ଯିବେ ସେପଟରୁ ବୁଲି ଆସି କିଷ୍ଣ କିଷ୍ଣା ନଦୀର ସେ ପାଣିରେ ଗାଧୁଆ ପାାଧୁଆ ହେଇ ତାପରେ ଏପଟେ ଆଉ ବୁଲି ବୁଲି ଆସିବି ସେପଟେ କାଲିମେଲା ପଟେ ମାଲକାନଗିରି ପଟେ ଆଉ କି କି ଜାଗା ଅଛି ସେଇ ସବୁ ଜାଗା ବୁଲିବି ହଁ ହଁ ଭଡ଼ାଟା କେତେ ନେବ ଦଶ ହଜାର ହଉ ଠିକ୍ ଅଛି ଦଶ ହଜାର ଦେବି ଆଉ ଡ୍ରାଇଭର୍ ମାମୁଲି ମଧ୍ୟ ଦେବି ହଉ ଠିକ୍ ଅଛି